ମ୍ୟାଡ଼ାମ୍ ନମସ୍କାର

ହଁ ମ୍ୟାଡ଼ାମ୍ କୁହନ୍ତୁ ମ୍ୟାଡ଼ାମ୍ ମୁଁ ତ ଏକୁଟିଆ ଘରେ ଅଛି ମୋ ସ୍ୱାମୀ ବି ନାହାନ୍ତି ତ ଏତିକି ଦୂର ମୁଁ କେମିତି ଆସିବି ତ ହଉ ହେଲେ ବି ଦେଖୁଛି ସାଇ ପଡ଼ିଶା ଯଦି କିଏ ଥିବେ ତ କେମିତି ତାକୁ ଆସିକି ବିଦ୍ୟାଳୟରୁ ନେବା ପାଇଁ ମୁଁ ବ୍ୟବସ୍ଥା କରୁଛି ଆପଣ ଟିକେ ତାଙ୍କୁ ଟିକେ ଦେଖୁଥାନ୍ତୁ ମ୍ୟାଡ଼ାମ୍ କେମିତି କ'ଣ ଫ୍ୟାନ୍ ଫ୍ୟାନ୍ ସେ ବସାଇକି କେମିତି ଟିକେ ଠିକ୍ ସେ ହେବ ତା ଦେହ କେମିତି ଟିକେ ଭଲ ରହିବ ତ ଟିକେ କେୟାର ନିଅନ୍ତୁ ମ୍ୟାଡ଼ାମ୍ ପ୍ଳିଜ୍

ହଉ ମ୍ୟାଡ଼ାମ୍ ଠିକ୍ ଅଛି ତା'ହେଲେ ମୁଁ ବି ସେତିକି ଟାଇମ୍ ଭିତରେ ଆସିବାକୁ ପହଞ୍ଚିବାକୁ ଚେଷ୍ଟା କରୁଛି ଆପଣ ଆମ୍ବୁଲାନ୍ସକୁ ନହେଲେ କଲ୍ କରନ୍ତୁ କାହିଁକି ନା ଘରେ ବି ତ ତା ବାବା ବି ନାହାନ୍ତି ନା ତ ସେଇଥିପାଇଁ ମୁଁ ଏକୁଟିଆ ମଣିଷଟା କ'ଣ କରିବି କହୁନାହାନ୍ତି ଘର ସାହି ପଡ଼ିଶା କି କାହାର ଗୋଟେ ଗାଡ଼ି ଫାଡ଼ି ବ୍ୟବସ୍ଥା ନାହିଁ ସେଇଥିପାଇଁ ପ୍ଳିଜ୍ ମ୍ୟାଡ଼ାମ୍ ଆପଣ ହିଁ ଟିକେ ହେଲ୍ପ୍ କରନ୍ତୁ ରାଜୁ କେମିତି ଠିକ୍ରେ ରହିବ ତାକୁ କେମିତି ହସ୍ପିଟାଲ୍ ଠିକ୍ ଟାଇମ୍ରେ ପହଞ୍ଚାହେବ ମୁଁ ବି ଚେଷ୍ଟା କରୁଛି ଆସିବା ପାଇଁ ଆପଣ ଟିକେ ପ୍ଳିଜ୍ ତାଙ୍କୁ ଦେଖନ୍ତୁ ହଁ ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ଠିକ୍ ଅଛି କାହିଁକି କୁହନ୍ତୁ ସେ କ'ଣ କି ତିନି ଚାରିଦିନ ହେଲା ଟିକେ ଦୁର୍ବଳ ଅଛି ତ ତା'ର ଦେହ ଟିକେ ଖରାପ ଥିଲା ସେଇଥିପାଇଁ ଆଜି ମନା କରୁଥିଲି ସ୍କୁଲ ଯିବା ପାଇଁ ହେଲେ ବି ସେ ମୁଁ ପାଠ ଛାଡ଼ିବିନି ଆଉ ଯାହା ମୁଁ ଟିକେ ଭଲ ଅଛି ମ୍ୟାଡ଼ାମ୍ ବି ବହୁତ ଭଲ ପଢ଼ାଉଛନ୍ତି ମୁଁ ସ୍କୁଲ ଯିବି ମାଆ ବୋଲି କି କହିକି ସେ ଯାଇଛି ସେଥିପାଇଁ ତା'ର ଟିକେ ଦେହ ଖରାପ ଅଛି ଆପଣ ଟିକେ ମ୍ୟାଡ଼ାମ୍ ଦେଖନ୍ତୁ ମୁଁ ପହଞ୍ଚିବା ଯାଏଁ ଟିକେ ତାକୁ ଆପଣ ଦେଖିଥାନ୍ତୁ ମୁଁ ସବୁ କିଛି ବ୍ୟବସ୍ଥା କରିକି ଆସୁଛି ହଁ ଆଜ୍ଞା ନମସ୍କାର